ଆମ ଭାରତରେ ବହୁତ କଳାକାର ଅଛନ୍ତି ଏବଂ ସାଂସ୍କୃତିକ କଳାକାରମାନେ ମଧ୍ୟ ଅଛନ୍ତି କିନ୍ତୁ ଭାରତରେ ଏମିତି ବହୁତ କଳା ଏବଂ କଳାକାରମାନେ ଅଛନ୍ତି ଯେଉଁମାନେ ଧୀରେ ଧୀରେ ଲୁପ୍ତ ହବାରେ ଲାଗିଛନ୍ତି ସେଥିମଧ୍ୟରୁ ବିଶ୍ୱ ପ୍ରସିଦ୍ଧ ଛଉ ନୃତ୍ୟ ହଉଛି ଅନ୍ୟତମ ଯଦି ଆଗରୁ ଗାଁରେ ଗାଁରେ ଛଉ ନୃତ୍ୟ ହଉଥିଲା କିନ୍ତୁ ଏବେ ଆଉ ହଉ ନାହିଁ ଯଦି ସରକାର ଛଉ ନୃତ୍ୟକୁ ଧ୍ୟାନ ଦେଇ ଧ୍ୟାନ ଦେଇଥାନ୍ତେ ତେବେ ଏତେ ଛଉ ନୃତ୍ୟ ଲୁପ୍ତ ହେଇନଥାନ୍ତା ସେଇ କଳାକାରମାନଙ୍କୁ ଯଦି କିଛି ସୁବିଧା ଦିଆହେଇଥାନ୍ତା ତେବେ ଛଉ ନୃତ୍ୟକୁ ମଧ୍ୟ ସଂରକ୍ଷଣ କରି ରଖି ହେଇଥାନ୍ତା